ଦାନ ଆମେ ଗରିବ ଲୋକଙ୍କୁ କରିଥାଉ ଯାହାଦ୍ୱାରା କି ତାଙ୍କର ଅସୁବିଧା ସବୁ ମେଣ୍ଟାଇ ଥାଉ ଗରିବ କେଉଁ ବାଟ ବା ବାଟ ଘାଟରେ ଯେଉଁ ଗରିବ ଲୋକଙ୍କୁ ଦେଖିଲେ ତାକୁ ମଧ୍ୟ ଦାନ କରିଥାଉ ଆଉ କିଛି ସୁବିଧା ସୁଯୋଗ ମଧ୍ୟ ଦେଇଥାଉ ଯଦି ବୁଧବାଲା କହିଥାଏ ତାହାକୁ ପାଠ ପଢ଼ିବା ମଧ୍ୟ ସାହାଯ୍ୟ କରିଥାଉ ଆଉ ସମ୍ପ୍ରଦାୟ ସଂଗଠନ ମଧ୍ୟ ଆମ ଆମ ଜିଲ୍ଲାରେ ଯଦି ହବ ଆମ ଜିଲ୍ଲା ବହୁତ ଉନ୍ନତି କରିପାରିବ ଯଦ୍ୱାରା କି ସବୁ ସବୁ ଏକଜୁଟ୍ ହେଇକି ରହିବେ ଆଉ ଏକଜୁଟ୍ ହେଇକି ରହିଲେ ସବୁ କାମ ଠିକ୍ ଭାବରେ ହେଇପାରିବ